ମୁହଁରେ ଭାଇ ଏଇଟା କରିବା ଆଜିକାଲିର ନେତାମାନେ ତ ଯାହା ଯେତିକି ଡେଭେଲପ୍ କରୁଛନ୍ତି ଆଉ ମୋତେ ସେମାନଙ୍କୁ ମଧ୍ୟରେ ଭଲ ଲାଗେ ଆଉ ଆମର ମୋଦୀକୁ ଭଲ ଲାଗେ ପରା ହୁଁ ମୋଦୀ ମୋଦୀ ନଥିଲେ ଆଉ କ'ଣ ହେଇଥାନ୍ତା ଆମର ଆ ଭାରତର ଦେଖୁଛ ମୋଦୀ ଏଇ ଦଶବର୍ଷ ଯେମିତି ଆସିଲାଣି ତାର ଯେତେ ଡେଭେଲପ୍ କରିସାରିଲାଣି ଆଉ ହଁ ନାଇଁକି ହଁ ତାର ଯେଉଁ ସୁବିଧା ଗୁଡ଼ା ମିଳୁଛି ଆଉ ହୁଁ ଯେମିତିକି ଆମର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୁଡ଼ାକ ଘର ମାନଙ୍କ ସୁବିଧା କରିଦେଲା ଏମିତି କଲା ସେମିତି ବହୁତ ବହୁତ ଗୁଡ଼ା ଯୋଜନା ଆସିଲା ପଇସା ମଧ୍ୟ ମିଳିଲା ହୁଁ ସେୟା ତ ଆଉ କ'ଣ କରିବା ନାଇଁ କି ହଁ ଆଉ ଇଣ୍ଡଷ୍ଟ୍ରିଗୁଡ଼ା ମାନେ କ'ଣ ଅଛି ଦେଖିବେ ଯେମିତି ବିଜନେସ୍ ମ୍ୟାନ୍ ମାନଙ୍କର ଅଛି ଆମର ମୁକେଶ ଅମ୍ବାନୀ ହଉ କି ଯିଏ ହଉ ନାଇଁ କି ହୁଁ ମୁକେଶ ଅମ୍ବାନୀ ମାନଙ୍କର ହଁ ସେ ଆମର ଯେଉଁ ନେଟୱାର୍କଗୁଡ଼ା ଏବେ ଦେଖ ଆଗରେ ତ ଥିଲା ଟୁ ଜି ଟୁ ଜି ଟୁ ଜିି ଚାଲୁଥିଲା ଖାଲି କଲ୍ଗୁଡ଼ା ହଉଥିଲା ନା ତ ଏବେ ସ୍ମାର୍ଟଫୋନ୍ ଆସିଲାରୁ ସେମାନଙ୍କର ଯେଉଁ ମୁକେଶ ଅମ୍ବାନୀ ହଉ କିମ୍ବା ଏୟାରଟେଲ୍ ତାଙ୍କର ହଁ ତାଙ୍କର ଚାଲିଛି ଆଉ ଫାଇଭ୍ ଜି ଏବେ ୟୁଜ୍ ଚାଲିଲାଣି ସ୍ମାର୍ଟଫୋନ୍ ଗୁଡ଼ା ଆସିଲାଣି ହଁ ଦଶବର୍ଷ ଭିତରେ ତ ଭଲ ଡେଭେଲପ୍ ହେଇସାରିଛି ଆଉ ହୁଁ ନାଇଁକି ଠିକ୍ କଥା ହୁଁ ଆଉ ଆଉ ଆଉ ଭଲ ଲାଗେ ଆମର ଟାଟା ଗୃପ୍ ଇଣ୍ଡଷ୍ଟ୍ରି ବାଲା ହଁ ଆରେ ତାଙ୍କେ ଦାନ କରୁଛନ୍ତି ନା ଆମର ଭାରତରେ ବହୁତ ହଁ କରୋନା ସମୟରେ ମଧ୍ୟ ତାଙ୍କେ ବହୁତ ଦାନ କଲେ ହଁ ଶହେ କୋଡ଼ିଏ ବିଲଅନ୍ ଡଲର ନା କେତେ ଦାନ କରିଛନ୍ତି ପରା ହଏ ଆରେ ଭାଇ ଏମିତିକା ଲୋକ ଆଜିକାଲି ତ ବହୁତ କମ୍ ମିଳନ୍ତି ଯେଉଁମାନେକି ଏତିକି ଦାନ କରନ୍ତି ହୁଁ ହଁ ନା ହୁଁ ଆରେ ସେମାନେ ହିଁ ତ ଭଗବାନଙ୍କର ଅତି ପ୍ରିୟ ଲୋକଗୁଡ଼ା ଆମେ ଆମେ ବି ସେ ଭଳିଆ ହବା କଥା ଆଉ ହଁ ଦେଖିବା କ'ଣ ହେଉଛି ଭବିଷ୍ୟତରେ ଆଉ ଆରେ ଏବେ ତ ଯାହା ହେଉଛି ହେଉଛି ହୁଁ